ଡେଲି ଘରର କାମ ହେଉଛି ଭୋକରେ ତ ଆମେ ରହିପାରିବା ନାହିଁ ଆମେ ଯେତେଥର ଖାଇବା ସେତେଥର ବାସନ ଧୋଇବା ବାସନ ବାସନ ହେଉଛି ଆଗରେ ଲୋକମାନେ ବାସନକୁ ପାଉଁଶ ମାଟି ସର୍ଫ ଏଗୁଡ଼ାକ ବ୍ୟବହାର କରିକିରି ବାସନ ଧୋଉଥିଲେ ଆଉ ଏବର ଲୋକମାନେ ଭୀମ୍ ବାର୍ ଓବାରଲ ଏମିତିକି କେତେଗୁଡ଼ିଏ ଲିକୁଇଡ଼୍ ତୈଳଯୁକ୍ତ ଦେଇକିରି ବାସନ ସଫା କରୁଛନ୍ତି ତାହିଁରୁ ଏକ ଚାମଚ ପକେଇକି ପାଣି ମିଶେଇକିନା ସେଗୁଡ଼ା ବାସନ ମାଜିଲେ ଏବଂ ବାସନ କରୁଛନ୍ତି ସଫା ହେଉଛି ଆଉ ଆଘ ର ମାଟିର ଯେମିତି ସଫା ଏବେ ସେମିତି ହୋଇନଥାଏ ଆଜିକାଲିର ମଣିଷ ଦିନକୁ ଦିନ ଦିନକୁ ଦିନ ସିଏ ଅଳସୁଆ ହେଇଗଲାଣି ମାଟିରେ ଧୋଇଲେ ହାତ ଗନ୍ଧିଆ ହେବ ଏଥିରେ ତୈଳଯୁକ୍ତ ବାସନ ସଫା କରିବା ଦ୍ୱାରା ଆମର ହାତ ବି ଗନ୍ଧିଆ ହୋଇନଥାଏ ଆଉ ସଫା ଚିକ୍କଣ ବି ହୋଇଥାଏ ସେଥିଲାଗି ବାସନ ତ ଆମେ ଦିନକୁ ଚାରିଥର ଛଥର ଦିନକୁ ସକାଳୁ ଉଠିବାରୁ ରାତି ଶୋଇବା ଯାଏ ଆମେ ବାସନ ଧୋଇବା କେବେ ବନ୍ଦ କରାହେଇନଥାଏ ଆଉ ଗୋଟେ ଗୃହିଣୀର କାମ ହେଉଛି ସେ ରୋଷେଇ କରିବ ବାସନ ମାଜିବ ହିଁ ମାଜିବ କିନ୍ତୁ ଆଗ ମାଟିରେ ଏବେ ନେଲେ ଆମକୁ ଥଣ୍ଡା ହେଇଯାଉଛି କେତେବେଳେ କ'ଣ ମାଟିର ଜିନିଷ ଆମର ଦେହରେ ପଡ଼ୁନି ସେଥିଲାଗି ତୈଳଯୁକ୍ତ ବାସନ ସଫା କରିବା ଆମେ ଅଧିକ ପସନ୍ଦ କରି ଏହା ବ୍ୟବହାର କରିଥାଉ